ହଁ ବାପା ନମସ୍କାର ମୋ ଡ୍ରେସ୍ ଦରକାର ଥିଲା ପଇସା ଦିଅ ହଁ ମୁଁ ରଜକୁ ଡ୍ରେସ୍ କରିବି ପଇସା ଦିଅ

ନାଇଁ ମୁଁ କିଛି ଜାଣିନି ମୋ ସାଙ୍ଗମାନେ ସମସ୍ତେ ଡ୍ରେସ୍ କରୁଛନ୍ତି ମୋତେ ପଇସା ଦିଅ ମୁଁ ଡ୍ରେସ୍ କିଣିବି ଯାଇକି ଆଣିବି ରଣପୁର ଅମ୍ବରରୁ ଆଣିବା ନାଇଁ ସେଇଠି ଭଲ ମିଳୁଛି ସମସ୍ତେ ଆଣୁଛନ୍ତି ମୁଁ ସେଉଠୁ ଆଣିବି ସେ ଭଲ କପଡ଼ା ଭଲ ମିଳୁଛି ମୁଁ ସେଇଠୁ ଆଣିବି ସେଠି କପଡ଼ା ଭଲ ମିଳୁଛି ଦୁଇ ହଜାର ନାଇଁ ମୋର ଦୁଇ ହଜାର ଫୋନ୍ପେ' କର ମୁଁ ପୁଣି ଡ୍ରେସ୍ ଆଣିବି ନାଇଁ ନାଇଁ ମୋତେ ଏବେ ଦିଅ ମୁଁ ଏବେ କିଣିବି ରଜ ତ ଆସିଲା ରଜ ଅଳ୍ପ ଦିନ ଅଛି ପଇସା ତୁମେ ଏବେ ଦିଅ ମୁଁ ଏବେ କିଣିବି ଆଉ ମାସେ ଅଛି ହଁ ଭଲ ପଢ଼ାପଢ଼ି କରୁଛି ନାଇଁ ମୋ ଅସୁବିଧା ହେବନି ମୋତେ ଏ ରଜରେ ଡ୍ରେସ୍ ଦରକାର ପଇସା ଦିଅ ପାଠ ତ ମୁଁ ପଢ଼ୁଛି ଏବେ ମୋର ଡ୍ରେସ୍ ଦରକାର ନୂଆ ଡ୍ରେସ୍ ପିନ୍ଧିକି ମୁଁ ରଜରେ ବୁଲିବାକୁ ଯିବି ମୋତେ ପଇସା ଦିଅ ମୁଁ ଡ୍ରେସ୍ କିଣିବି ହଁ ହଉ ହଁ ହଁ ହଉ ରଖୁଛି ନାଇଁ ହଉ ରଖୁଛି